ଆପଣ ଗୀତାଞ୍ଜଳି ରେଷ୍ଟୁରାଣ୍ଟରୁ କହୁଛନ୍ତି କି ଆପଣଙ୍କ ପାଖକୁ ଆମେ ସାଙ୍ଗମାନେ ଖାଇବା ପାଇଁ ଯାଇଥାନ୍ତୁ ଆପଣଙ୍କର ଟେବୁଲ୍ କେବେ ଫାଙ୍କା ଅଛି ଆପଣ ମାନେ ଯଦି ଆଗୁଆ ଜଣାଇ ଦେଇପାରିବେ ତାହେଲେ ଆମେ ସାଙ୍ଗମାନେ ମିଶି ସବୁ ଆପଣଙ୍କ ରେଷ୍ଟୁରାଣ୍ଟରୁ ଖାଇବା ପାଇଁ ଯାଇଥାନ୍ତୁ